ମୁଁ ମୋର ଖାଦ୍ୟଟାକୁ ନଗଦ ଖାଦ୍ୟଟାକୁ ଅର୍ଡ଼ର କରିବାକୁ ଚାହୁଁଥିଲି ମୁଁ ମୋ ଜରୁରୀକାଳୀନ ଯାଗାକୁ ଯିବାକୁ ଯାଉଥି ଯିବାପାଇଁ ଅରଜେଣ୍ଟ ପଡ଼ିଲାରୁ ମୁଁ ଖାଦ୍ୟଟାକୁ ରେସ୍ତୋରାଁ ରୁ ମୁଁ ଅର୍ଡ଼ର ଟାକୁ ମୁଁ ମନା କରି ପାରିବି ଆପ୍ କୁ ଯାଇ ମନା କରିପାରିବି